ବରଗଡ଼ ଆମର୍ ଫେମସ୍ ୱାର୍ଲଡ଼୍ ଫେମସ୍ ଧନୁଯାତ୍ରା ଆମେ ସବୁ ମିଶିକିରି ଧନୁଯାତ୍ରା ପାଳନ କରସୁ ରଥଯାତ୍ରା ଆମର୍ ଭଟଳି ନ ଅସି ଦଧିବାମନ ମନ୍ଦିର୍ରେ ସେଇଟା ବି ପୁରା ଦୁଇ ନମ୍ବର୍ ପୁରୀ ର ଦୁଇ ନମ୍ବର୍ ସେନ୍ ବି ସଭିଁଏ ପୁରା ମିଶିକି ପାଳନ କରସୁଁ ହୋଇଲେ ଆମେ ପଳେଇ ଆସୁ ରାତି ସକାଲେ ତାର୍ ହୋଲି ଖେଲସୁଁ ସବୁ ଆମେ ପୁରା ଆମର୍ ମିଳିମିଶି କରି ଆମେ ଆମର୍ କୌଶଳ ଭାସି ସଭିଏ ଭଲ୍ ସେ ଖେଲସୁ ଭଲ୍ ସେ ରହେସୁ ସବୁ ଆମର୍ ସାଙ୍ଗ ସାଥି ମାନେ ସବୁ କୁନୁଆ ମାନେ ବି ଆସନ୍ ସଭିଏ ନାନୀ ସବୁ ଭଏନ୍ ମାନେ ନାନୀ ଭଏନ୍ ସବୁ ମିଶିକିରି ଘର କେ ଆସାନ୍ ପିଠା ପଣା ଛେନା ଛିନି ତା'ପରେ ଗୀତ ବାଦ୍ୟ ସବୁ ଚାଲ୍ସି ନାଚ ଡିଆ ତା'ପରେ ନାଟକ୍ ଫାଟକ୍ ଦୁଖିଆ ଦାରି ଯେତେ ଅଛି ସବୁ ଜିନିଷ୍ ଅସି ଆମର୍ ଇ ଦିନ୍ ମାନ୍କେ ଆଉ ବେଲ୍ ପୂର୍ଣ୍ଣିମା ବି ଅସି ବେଲ୍ ପୂର୍ଣ୍ଣିମା ଥି ଆମେ ବେଲ୍ ପେନି ପିଇସୁ ନୂଆଖାଇ ଆମର୍ ସବୁଥିରୁ ବଡ଼ ତିହାର ସମ୍ବଲପୁର୍ ତିହାର୍ ଆମର୍ ନୂଆଖାଇ ମାଆ ସମ୍ବଲଥେନେ ଆମେ ଗାଁ ଯାକିର୍ ସଭିଏଁ ପୂଜା କରସନ୍ ବଡ଼ ମାନେ ଛୋଟ୍ ମାନଙ୍କୁ ଛୋଟ୍ ମାନେ ବଡ଼ ମାନଙ୍କୁ ସ୍ନେହ କରୁସନ୍ ତା'ପରେ ସଭିଏ ସଭଙ୍କୁ ନମସ୍କାର୍ କରସନ୍ ଜୁହାର୍ କରସନ୍ ସଭିଏ ଠାନ୍ କେ ମିଲିମିଶି କରି ଖାଏସନ୍ ଆଉ ସଭିଏ ଭଲ୍ସେ ତାରି ରହା ବସା କରସନ୍